ଯେଉଁ ସମୟରେ ଆମ ଗ୍ରାମରେ ଗ୍ୟାସ୍ର ବ୍ୟବସ୍ଥା ହୋଇନଥିଲା ସେହି ସମୟରେ ମୁଁ ସିଧାସଳଖ ଭାବେ ଚୁଲିରେ ରୋଷେଇ କରିଥିଲି ଏବଂ ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଅଛି କାରଣ ସେହି ସମୟରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ଅନ୍ୟମନସ୍କ ହେବା ବଶତଃ ଡ୍ରେସ୍ରେ ଲୁଗାପଟା ଲୁଗାପଟାରେ ନିଆଁ ଲାଗିଯିବାର ସମ୍ଭାବନା ଥାଏ ତେଣୁ କରିକି ବହୁତ ଦୃଷ୍ଟି ଦେବାକୁ ପଡ଼ିଥାଏ ଚୁଲିରେ ରୋଷେଇ କରିବା ବେଳେ ରୋଷେଇ କରିବା ସମୟରେ ବିଭିନ୍ନପ୍ରକାରର କଳା ଗୁଣ୍ଡ ଓ ପାଉଁଶ ଉଡ଼ିଥାଏ ଏବଂ ଧୂଆଁ ଯୋଗୁ ଆଖି ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ ଚୁଲିରେ ରୋଷେଇ କରାଯାଇଥିବା ବାସନ ମଧ୍ୟ କଳା ହୋଇଯାଇଥାଏ ଯାହା ଫଳରେକି ଆମକୁ ମାଜିବାରେ ବା ବାସନ ସଫା କରିବାରେ ବହୁତ ପ୍ରକାରର କଷ୍ଟ ମଧ୍ୟ ହୋଇଥାଏ ଚୁଲିଟି ଗ୍ୟାସ୍ ଓ ଇଣ୍ଡକ୍ସନ୍ ଅପେକ୍ଷା ବହୁତ ଭିନ୍ନ ଗ୍ୟାସ୍ ଏବଂ ଇଣ୍ଡକ୍ସନ୍ରେ ସେମିତି କିଛି ଅସୁବିଧାର ଆମେ ସମ୍ମୁଖୀନ ହୋଇନଥାଉ ଏବେ ଭାରତ ସରକାର ମଧ୍ୟ ବହୁତ ପ୍ରକାରର ପଦକ୍ଷେପ ନେଲେଣି ଯେମିତିକି ଉଜ୍ଜଲା ଗ୍ୟାସ୍ ଏବଂ ଭାରତ ଗ୍ୟାସ୍ର ମଧ୍ୟ ବ୍ୟବସ୍ଥା ଅଛି ଯାହା ଫଳରେକି ରୋଷେଇ କରିବାକୁ ମଧ୍ୟ ସୁବିଧା ହେଲାଣି